ହଁ ମୋର ତିନି ଭାଇ ଭଉଣୀ ଅଛନ୍ତି ମୋର ଗୋଟିଏ ବଡ଼ ଭଉଣୀ ଅଛି ଏବଂ ମୋର ଗୋଟିଏ ସାନ ଭାଇ ଅଛି ଆମ ତିନି ଭାଇ ଭଉଣୀଙ୍କ ସ୍ଵଭାବ ପ୍ରାୟତଃ ସମାନ ହୋଇଥାଏ ଆମେ ଆମ ବାପା ମାଆଙ୍କ ପରି ରଙ୍ଗରେ ଗୋରା ଗୋରା ଅଛୁଁ ଆମେ ତିନି ଭାଇ ଭଉଣୀ ସାଙ୍ଗ ପରି ରହିଥାଉ ମୋର ବଡ଼ ବଡ଼ ଭଉଣୀ ମୋତେ ସାଙ୍ଗମାନଙ୍କ ଭଳି ସ୍ନେହ କରି କରିଥାଏ ମୋର ଭଉଣୀ ମୋ ଠାରୁ ଟିକେ ବଡ଼ ଓ ମୋର ଭାଇ ମୋ ଠାରୁ କମ୍ ଡେଙ୍ଗା ମୁଁ ମୋର ବଡ଼ ଭଉଣୀଙ୍କୁ ସମ୍ମାନ ଦେଇଥାଏ ଏବଂ ମୋର ଭାଇ ମୋତେ ବଡ଼ ଭଉଣୀ ହିସାବରେ ମଧ୍ୟ ସମ୍ମାନ ଦେଇଥାଏ ମୋର ବଡ଼ ଭଉଣୀ ମୋ ଠାରୁ ଟିକେ ଭିନ୍ନତାକୁ ସାଜସଜ୍ଜ୍ୟା ହେବା ପାଇଁ ଭଲ ଲାଗିଥାଏ କିନ୍ତୁ ମୋର ଭାଇ ଓ ମତେ ସାଜସଜ୍ଜା ହେବାକୁ ଭଲ ଲାଗିିନଥାଏ ମୋର ବଡ଼ ଭଉଣୀ ମୋ ମୋ ଠାରୁ ମୋ ଭାଇଠାରୁ ଦେଖିବାକୁ ବହୁତ ସୁନ୍ଦର ମୋର ବଡ଼ ଭଉଣୀ ମୋ ଠାରୁ କମ୍ ପାଠ ପଢ଼ିଛି ମୋର ବଡ଼ ଭଉଣୀ ଇଂଗ୍ଲିଶ୍ ମିଡ଼ିୟମ୍ରେ ପଢ଼ୁଥିଲା ସେହି ସେହି ଇଂଗ୍ଲିଶ୍ ମିଡ଼ିୟମ୍ ସ୍କୁଲ୍ରେ ମୋର ଭାଇ ଆର ମୁଁ ମଧ୍ୟ ପଢ଼ୁଥିଲୁ ମୋର ଭାଇ ଆମ ଦୁଇ ଭଉଣୀଙ୍କ ମଧ୍ୟରେ ବହୁତ ଝଗଡ଼ା କରିଥାଏ କୌଣସି ଖାଦ୍ୟ ପାଇଁ କିମ୍ବା କୌଣସି ଖେଳକୁଦ ପାଇଁ ସବୁଦିନ ଆମ ତିନି ଭାଇ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ ମୋର ଭାଇକୁ ନୂଆ ନୂଆ ଖାଦ୍ୟ ଖାଇବାକୁ ପସନ୍ଦ କରି ପସନ୍ଦ ଲାଗିଥାଏ ମୋର ବଡ଼ ଭଉଣୀ ଖାଦ୍ୟ ପ୍ରତି ସେତେ ଆଗ୍ରହ ହୋଇନଥାଏ ତା'ର ସାଜସଜ୍ଜା ହେବା ପାଇଁ ଆଗ୍ରହ ଥାଏ ଆମେ ତିନି ଭାଇ ଭଉଣୀ ଏକାଠି ହୋଇ ସମସ୍ତ ଜାଗାକୁ ବୁଲିବାକୁ ଯାଇଥାଉ ସେଠାରେ ବହୁତ ମଜା ମସ୍ତି କରିଥାଉ ମତେ ନୂଆ ନୂଆ ଡ୍ରେସ୍ ପିନ୍ଧିବାକୁ ଭଲ ଲାଗିଥାଏ କିନ୍ତୁ ସେତିକି ସାଜସଜ୍ଜା ହେବା ପାଇଁ ମୋର ପସନ୍ଦ ନଥାଏ